ଆମର ନିଜର ପାଳିତ ପଶୁ ଅଛି ଆମେ ତାଙ୍କ ସହିତ ଠିକ୍ ଭାବରେ ନିଜର ପୁଅ ପରି ଯତ୍ନ ନେଇଥାଉ ତାଙ୍କର ବି ନାଁ ଦେଇଥାଉ ତାଙ୍କର ଖାଇବା ପିଇବା ସବୁଥିରେ ଠିକ୍ ସମୟରେ ଦେଇଥାଉ ଯାଇକି ଆମେ ଯୁଆଡ଼େ ଗଲେ ବି ବାହାରକୁ ଆମ ସିଏ ଆମର ଅନୁପସ୍ଥିତି ଉପସ୍ଥିତି ଅନୁଭବ କରନ୍ତି ଆମେ ଯେତେବେଳେ ବାହାରରୁ ଆସୁ ସିଏ ଆମ ଉପରକୁ ଆସନ୍ତି ଚଢ଼ିଯାଆନ୍ତି ଆମ ଚାରିପାଖେ ଘୂରନ୍ତି ଆମ ସହିତ ଖେଳନ୍ତି ଆଉ ଆସିଲେ ଆମେ ତାଙ୍କ ପାଇଁ କିଛିଟା ବି ଖାଇବା ଜିନଷ ନେଇକି ଆସିଥାଉ ତାଙ୍କୁ ଦେଉ ତାଙ୍କ ନାଁ ଧରିକି ଡ଼ାକିଦେଲେ ସିଏ ପଳାଇଆସନ୍ତି ପାଖକୁ ସିଏ ଜାଣନ୍ତି ଯେ ମୋ ମାଲିକ ମୋତେ ଡ଼ାକୁଛନ୍ତି ଆଉ ଆସିଲେ ଆମେ ତାକୁ ଖାଇତେ ଦେଉ ପାଖରେ ସଦାବେଳେ ଶୌଚ କରିଦେଉ ଗାଧୁଆପାଧୁଆ କରିଦେଉ ଧୁଆଧୁଇ କରିଦେଉ ଏଇଥିରେ ସିଏ ଠିକ୍ଠାକ୍ ରୁହେ ଆଉ ସିଏ ଆମ ଘରର ସୁରକ୍ଷା ବି ଦିଏ ଏମିତି